ପ୍ରଥମେ ତ ମୁଁ ନାଚକୁ ବହୁତ ଭଲପାଏ ଏବଂ ନାଚକୁ ନାଚିବା ପାଇଁ ମୁଁ ରୁଟିନ ତିଆରି କରିଛି ଏବଂ ସକାଳ ସାତ ଘଣ୍ଟିକାରୁ ଆଠ ଘଣ୍ଟିକା ପର୍ଯ୍ୟନ୍ତ ମୁଁ ନୃତ୍ୟ ଶିଖିଥାଏ ଏବଂ ସନ୍ଧ୍ୟା ଚାରି ଘଣ୍ଟିକା ଠାରୁ ପାଞ୍ଚ ଘଣ୍ଟିକା ମଧ୍ୟରେ ନାଚ ଶିଖିଥାଏ ନାଚ ହେଉଛି ମୁଁ ଏବେ ମନେକର ମୁଁ ଯୁଆଡ଼େ ବି ଗଲେ ଟାଇମ ଅନୁସାରେ ଆସି ନିଜ ନାଚକୁ ଏବଂ ଗୀତକୁ ବାଛି ନାଚ ପ୍ରଦର୍ଶନ କରିଥାଏ ଏବଂ ସେ ଯାହା ବି ହେଲେ ବି ମୁଁ ନାଚକୁ ପ୍ରଥମେ ଭୁଲିପାରିବିନାହିଁ ନାଚ ହେଉଛି ମୋର ସବୁଠାରୁ ପ୍ରିୟ ଏବଂ ସ୍କୁଲ ଯାଇଥିଲେ ମଧ୍ୟ ମୁଁ ସ୍କୁଲରୁ ଆସି ଟାଇମ ଅନୁସାରେ କିଛି ସମୟ ଦେଇ ନାଚ ନାଚକୁ ମୁଁ ନିଜ ରୁଟିନ ଦେଇଛି ସେହି ଅନୁସାରେ ମୁଁ ନାଚ କରିବି ତା'ପରେ ମୁଁ ତାକୁ ଅନ୍ୟାନ୍ୟ କ୍ଷେତ୍ରରେ ଯେ ଯେଉଁଠି ମହୋତ୍ସବ ହୋଇଥାଏ ସେହି କ୍ଷେତ୍ରରେ ମୁଁ ତା ମୋ ନାଚକୁ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିପାରିବି